ହଁ ମୁଁ ଦୌଡ଼ିବା ଓ ଜଗିଙ୍ଗ କରିବା ପରି ଛୋଟ ଛୋଟ କାର୍ଯ୍ୟକଳାପ କରେ ଯାହାଦ୍ୱାରା ମୋର ଦେହକୁ ସୁସ୍ଥ ରଖିଥାଏ ବା ଫିଟ୍ ରଖିଥାଏ ମୁଁ ସକାଳ ଓ ସନ୍ଧ୍ୟା ବେଳେ ଦୌଡ଼ିବା ସହିତ ଚାଲି ଚାଲୁଥାଏ ମଧ୍ୟ ତିନି କିଲୋମିଟର ଦୌଡ଼ିବା ମାତ୍ର ପନ୍ଦର ମିନିଟରେ ସାରିଥାଏ ଦୌଡ଼ିବା ଦ୍ୱାରା ମୋର ଦେହ ବହୁତ ଫିଟ୍ ରହିଥାଏ ମୁଁ ଏକ ଖେଳାଳି ଏଥିପାଇଁ ସବୁଦିନେ ମୁଁ ଦୌଡ଼ିବାକୁ ପସନ୍ଦ କରେ ଆଜିକାଲି ପିଲାଙ୍କ ପରି ମୁଁ ମୋବାଇଲ ଭିଡ଼ିଓ ଗେମ୍ ଖେଳେ ନାହିଁ ମୁଁ ଦୌଡ଼ିବା ଓ ଯୋଗ ଚାଲିବାକୁ ବହୁତ ବେଶ ଭଲ ଭାବେ ସେଥିପାଇଁ ମୁଁ ନିଜ ଦେହକୁ ନିଜେ ସୁସ୍ଥ ରଖିପାରିଛି